ଆମ ଅଞ୍ଚଳରେ ଯୁବକମାନେ ଅନେକ ସମସ୍ୟାର ସମାଧାନ କରନ୍ତି ସେମାନେ ଯେତେ ପାଠ ପଢ଼ିଥିଲେ ମଧ୍ୟ ଚାକିରି ପାଇବା ପାଇଁ ସେମାନଙ୍କୁ ବହୁତ କଷ୍ଟ କରିବାକୁ ପଡ଼ୁଥିଲା ଯେତେ ପାଠ ପଢ଼ିଥିଲେ ମଧ୍ୟ ତାକୁ ଚାକିରି ମିଳିନଥାଏ କାରଣ ତା ପାଠରେ ଥିଲା ଦେବାକୁ ଟଙ୍କା ନଥାଏ ଧନୀ ଘର ପିଲା ଯଦି ମୁର୍ଖ ହେଲେ ମୋତେ ସେ ଟଙ୍କା ଦେଇ ଚାକିରି କରିଥାନ୍ତି